କିଏ କହୁଛ ରୂପା ପାଉଁଜି ଓଜନ ଅନୁସାରେ ଡିଜାଇନ ପାଉଁଜି ସବୁ ଓଜନ ଅନୁସାରେ ସବୁ ପ୍ରକାର ଡିଜାଇନ ଅଛି ଯାହା ଚାହିଁବ ଆମେ ଦେବୁ ଭରି ସେହି ଗ୍ରାମ ହିସାବରେ ଗ୍ରାମ ପାଞ୍ଚଶହ ଟଙ୍କା ହିସାବରେ ଆସିବ ଯେଉଁ ଡିଜାଇନ ଅନୁସାରେ ଯେତେ ଗ୍ରାମ ଲାଗିଥିବ ଯେଉଁଥିରେ ସେମିତି ରେ ଆଉ ଆସୁନ କେବେ ଆସ କେବେ ଆସୁଛ

ଜାଣିନ ଭୁବନ ଏରିଆ ଫେମସ ରୂପା ସୁନା ପିତ୍ତଳ ତାରକସୀ କାମ ପାଇଁ ଫେମସ ଅଛି ଓଡ଼ିଶାରେ ନାଁ ଅଛି ଏସିଆ ମହାଦେଶରେ ନାଁ ଅଛି ତାର ହଁ ଆସନ୍ତୁ ସବୁ ଡିଜାଇନ ଅଛି ସବୁ ଡିଜାଇନ ଅଛି ଆପଣ ନେଟ ରେ ଦେଖିଦେବେ ଯେଉଁକୁ ଯେଉଁ ପ୍ରକାର ଜିନିଷ ସବୁ ପ୍ରକାର କଲେକ୍ସନ ସବୁ ଅଛି ଯାହା ଖୋଜି ପାରିବେ ଆସିବ କେବେ ହଁ ସବୁ ପ୍ରକାର ଜିନିଷ ଅଛି ଆମ ଦୋକାନରେ ତମେ କେବେ ଆସିବ କୁହ ଷ୍ଟୋନ୍ ଅଛି ତାରକସୀ ଅଛି ପାଉଁଜି ଅଛି ମୁଦି ଅଛି ରିଙ୍ଗ ଅଛି ଚେନ ଯାହା ଖୋଜିବ ରୂପାର ସୁନାର ସବୁ ଅଛି ହଁ ବଳା ଅଛି ହଁ ରୂପାର ବଳା ଡିଜାଇନ ପୁରା ମନ ଦେଖିଲା ଦେଖିଲା ଭଳିଆ ଡିଜାଇନ ଅଛି ରୂପା ତ ରୂପା ସିଏ ତ ରହିବ ଲାଇଫଟାଇମ ଆଉ କ୍ୱାଲିଟୀ ଜିନିଷ ଯେ ଲାଇଫଟାଇମ ପୁରା ଏକ ନମ୍ୱର ରୂପା କଳା ପଡ଼ିବାର ନା ନା ହଁ ହଁ ଆଜି କାଲି ବିନା ହଲମାର୍କ ରେ ସୁନା ମିଳୁଛି ନା ରୂପା ମିଳୁଛି ନା କିଏ ମିଳୁଛି ସବୁ ଆମ ପାଖରେ ଅଛି କେଉଁଟା ଚେନ ଅଛି ଆସ ଆସିଲେ ସିନା କେତେ ଗ୍ରାମର ଜିନିଷ ନେବ କ'ଣ ନେବ ଆସ ଦେଖିବ ଦୋକାନକୁ ଆସିଲେ ସିନା ଦେଖିଲେ ଜାଣିବ ଆଉ ଫୋନ ରେ ଆଉ କ'ଣ

ସାତ ଗ୍ରାମ ଆଠ ଗ୍ରାମ ପାଞ୍ଚ ଗ୍ରାମ ଠୁ ଆରମ୍ଭ କରିକି ଦଶ ଗ୍ରାମ କୋଡ଼ିଏ ଗ୍ରାମ ପଚିଶି ଗ୍ରାମ ପାଞ୍ଚ ଶହ ଗ୍ରାମ ପର୍ଯ୍ୟନ୍ତ ଚେନ ଅଛି ଜିନିଷ ଅଛି ସବୁ ଅଛି ରୂପାର ପୁରା ଗହଣା ଗାଣ୍ଠିଠୁ ଆରମ୍ଭ କରିକି ଆମର ତାରକସୀ ମୂର୍ତ୍ତି ଚଢ଼େଇ ଯାହା ଖୋଜିବ ସବୁ ବାହାରକୁ ସପ୍ଲାଇ କରୁଛୁ ଆମେ ହଉ ଠିକ୍ ଅଛି ତମେ ଆସ ଦୋକାନକୁ ଆସ ହେଲା